ଆମ ଗାଁରେ ଜଳସେଚନ ଅଭାବରୁ ଆମର ବହୁତ ମାନେ ଧାନ ଚାଷ ହଉ ବା ଯେକୌଣସି ବିରି ମୁଗ କୋଳଥ ହରଡ଼ ଯାହା ଫସଲ ସବୁ ହଉ ମେଘ ଅସୁବିଧା ପାଣି ସୁବିଧା ନାହିଁ କିବା କେନାଲ ଫେନାଲ ହେଇଥିଲେ ଆମେ ଟିକେ ଉପକୃତ ହେଇଥାନ୍ତୁ ସେଥିପାଇଁ ଆଉ ଆମେ ଚାହୁଁଛୁ କିଛି ପାଣିର ସୁବିଧା ହେଲେ ଆମେ ଫସଲ ଫସଲ କରିବୁ ଆଉ ପାଣି ଅସୁବିଧା ଦୋଷରୁ ଚାଷୀମାନେ ବହୁତ କ୍ଷତି ପୂରଣ ପାଉଛନ୍ତି କି ଲଘୁଚାପ ମେଘ କେତେବେଳେ ହେଲେ ବି ଟିକେ ଚାଷୀ ଉପକୃତ ହଉଛନ୍ତି ତାପରେ ଦଶ ପନ୍ଦର ଦିନ ଛାଡ଼ିଗଲେ ପୁଣି ଚାଷୀ ପାଣିର ହଇରାଣ ଆଉ ଏମତି କୂଅ ପୋଖରୀ ମଟର ଫଟର ବସେଇକି ପାଣି ଦେଇ ବିଲରୁ ଠିକ ହିସାବରେ ଚାଷ ଆମଦାନୀ ହେଇ ପାରୁନାହିଁ ସେଥିପାଇଁ ଆମେ ସୁବିଧା ଖୋଜୁଛୁ ଯେ ଆମର କିଛି କେନାଲ ଫେନାଲ କିଆ ଭଲ ସୁବିଧା କରାହେଲେ ଆମେ ଟିକେ ଚାଷୀମାନେ ଚାଷକରି ଉପକୃତ ହମୁ